ଧାନ ଗବେଷଣା କେନ୍ଦ୍ର ସରକାର ଧାନ ଗବେଷଣା କେନ୍ଦ୍ର ଖୋଲିଛନ୍ତି ଧାନ ଗବେଷଣା କେନ୍ଦ୍ର ରେ କେତେ ବିହନ କେତେ ଇଏ ସେଥିପାଇଁ ସରକାର ସବୁ ଧାନ ଗବେଷଣାରେ ପନିପରିବା ଗବେଷଣା କରିଛନ୍ତି ପନିପରିବାରେ ବାଇଗଣ ବିହନ ଓ ଭେଣ୍ଡି ବିହନ ଓ ସବୁ ସବୁ ସମସ୍ତ ପ୍ରକାର ବିହନ ସରକାର ଏକ ଗବେଷଣା କେନ୍ଦ୍ର ଖୋଲିଛନ୍ତି ସେ ଗବେଷଣା କେନ୍ଦ୍ରରେ କୃଷି ଯାଇକି ମାଗଣା ମାଗଣାରେ ବା ବିହନ ଆଣିକି କ୍ଷେତରେ ବୁଣିପାରିବେ ଓ ସମସ୍ତ ପ୍ରକାର କୀଟନାଶକ ଔଷଧ ବି ସରକାର ଯୋଗାଣ କରିଦେବେ ଧାନରେ ବି ସମସ୍ତ ପ୍ରକାର ସାର ଓ କୀଟନାଶକ ପ୍ରୟୋଗ କରିପାରିବେ ଧାନ ହେଉଛି ଏକ ବହୁତ ଧାନ ହେଉଛି ଏକ ବହୁତ ପ୍ରକାର ଅମ୍ଳ ସେଥିପାଇଁ ଧାନରେ ବିହନ କେମିତି ଯୋଗାହେବ ସେଥିପାଇଁ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା ଯୋଗାଇ ଦେଇଛନ୍ତି ଧାନ ହେଉଛି ଏକ ବହୁତ ପ୍ରକାର ଫସଲ ଧାନରେ ସରକାର ବହୁତ ପ୍ରକାର ସାର କୀଟନାଶକ ଔଷଧ ଯୋଗାଇ ଦେଇଛନ୍ତି ପନିପରିବାରେ ବି କୀଟନାଶକ କୃଷି ତାହାର ଫାଇଦା ଉଠାଇ ବହୁତ ପଇସା ଇନକମ୍ କରିଛି